ହଁ ନାହିଁ ମା ଯୋଗ କ୍ଲାସ୍ରେ ମୁଁ ମୋଟେ ଯୋଗ ଦେଇନି ମୋ ବାପା ଯାହା ଶିଖାଇଥିଲେ ମୁଁ ସେଇୟା କରୁଛି ମୁଁ ତ ରାତି ପାଇଲେ ବିଲରେ ଯାଇ ବହୁତ ପରିଶ୍ରମ କରି ଫସଲ କରୁଛି ଝାଳ ବହୁଛି ଆଉ ପଇସା ଇନକମ୍ କରିବା ସେ ତ ହେଉଛି ପଇସା ଇନକମ୍ କରିବା କଥା ନୁହଁ ମୁଁ ସେ ବିଲକୁ ଯାଇକରି ବହୁତ ପରିଶ୍ରମ କରି କିନ୍ତୁ ମୋର ସିଏ ହେଉଛି ଏକମାତ୍ର ବ୍ୟାୟାମ ସକାଳୁ ଗଲି ସନ୍ଧ୍ୟା ଛଅଟାରେ ଆସିଲି

ହେଉ ଆମେ ତା ଜାଣିଛୁ କରୁଛି ଆଉ